ନବଜାତ ଶିଶୁଙ୍କୁ ମାଆ ଭଲ ଭାବରେ ଯତ୍ନ ନେଇଥାଏ କାହିଁକିନା ମାଆ ହିଁ ଜାଣିଥାଏ ପିଲାର ଯତ୍ନ କି ପ୍ରକାର ନିଆଯାଏ ମାଆ ବିଭିନ୍ନ ବିଭିନ୍ନ ପ୍ରକାରର ଯତ୍ନ ନେଇଥାଏ ତାକୁ କୌଣସି ବଥା ହୁଏ ତ ତେଲ ଦ୍ୱାରା ମାଲିସ୍ କରି ତାହାକୁ ଯତ୍ନ ନେଇଥାଏ ଆଉ ମାଆ ସବୁ ସବୁବେଳେ ପିଲାର ଯତ୍ନ ଭଲ ଭାବରେ ନେଇଥାଏ ଆଉ ମାଆ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଖୁଆଇଥାଏ ଯାହାକି ସେରିଗ୍ରୋ ସେରିଗ୍ରୋ ପିଲାକୁ ଭଲରେ ରଖିଥାଏ ସେଇଥି ପାଇଁ ମାଆ ସେରିଗ୍ରୋ ମଧ୍ୟ ଖୁଆଇଥାଏ ମାଆ ତାର ମୁଣ୍ଡରୁ ତଳିପାଦ ପର୍ଯ୍ୟନ୍ତ ବହୁତ ଭଲ ଭାବରେ ଯତ୍ନ ନେଇଥାଏ